ମୋର ଲେଖା ଗୁଡ଼ିକ ମୋର ଲେଖା ଗୁଡ଼ିକ ହେଲା ସମ୍ପର୍କ କେମିତି ଏ ସମାଜରେ ସମସ୍ତଙ୍କ ସାଙ୍ଗରେ ସମସ୍ତେ ମିସିକରି ଚଳିବେ ଏଇଟା ହେଉଛି ମୋର ଲକ୍ଷ୍ୟ ସମାଜକୁ ମୁଁ ଦେବା ପାଇଁ ଚାହୁଁଛି ଆସ ସମସ୍ତେ ହାତକୁ ହାତ ମିଶେଇ ଆମର ଏ ପୃଥିବୀରେ ଭାଈ ଭାଈ ହୋଇକି ଆମେ ଚଳିବା କାହିଁକି ନା ଆମ ଭିତରେ କିଛି ଗଣ୍ଡଗୋଳ ରଖିବା ନାହିଁ କିଛି ମନାନ୍ତର ରଖିବା ନାହିଁ ଯେମିତି ମାଙ୍କଡ଼ମାନେ ଗୋଟିଏ ଗଛରେ ରହିଛନ୍ତି ତାଙ୍କ ଭିତରେ କଳି କଜିଆ ନାହିଁ ସେମିତି ସେଇ ପ୍ରକାର ସମ୍ପର୍କ ଆମେ ରଖିବା ପାଇଁକି ଚାହୁଁଛୁ